ମୁଁ ବୀମା ଏଜେଣ୍ଟଙ୍କ ସହ କଥା ହୋଇଛି କାରଣ ମୋର ଘର କରିବାର ଥିଲା ଘର କରିବା ପାଇଁ କିଛି ପଇସା ଆବଶ୍ୟକ ହେଉଥିଲା ତେଣୁ ମୁଁ ବ୍ୟାଙ୍କକୁ ଗଲି ସେଠି ଲୋନ୍ ନେବା ବିଷୟରେ ତାଙ୍କୁ ପଚାରିଲି ସେ ମଧ୍ୟ କହିଲେ କି ଘର ଲୋନ୍ ପାଇଁ ଲୋନ୍ ଅଛି ନିଜର ଜମି ବାଡ଼ିର ପଟ୍ଟା ରଖି ମୁଁ ଲୋନ୍ ଆଣିଥିଲି ଲୋନ୍ ଆଣି ଘର କରିଥିଲି ତେଣୁ ଏହା ହିଁ ହେଉଛି ମୋର ବୀମା ଏଜେଣ୍ଟଙ୍କ ସହ କଥାବାର୍ତ୍ତା